ହ୍ୟାଲୋ ଆପଣ ଚୁମ୍ ଚୁମ୍ ରେଷ୍ଟୁରାଣ୍ଟରୁ କହୁଛନ୍ତି କି ମୁଁ ଟିକେ ଆପଣଙ୍କ ରେଷ୍ଟୁରାଣ୍ଟରୁ ଟିକେ କ୍ଷୀର ଗରମ କ୍ଷୀର ମଗାଇଥାନ୍ତି ଯେଉଁଟାକି ମୋତେ ଆପଣ ପଠାଇବାଠାରୁ ମୋ ଜାଗାରେ ପହଁଞ୍ଚିବା ପର୍ଯ୍ୟନ୍ତ ପୁରା ଗରମ ରହିବ ଆଉ ମୋତେ ଟିକେ ପ୍ୟାକିଂ କରିକି ଟିକେ ପଠାଇଦେବେ